ମାନିନୀ ମ୍ୟାଡ଼ାମ ମୁଁ ପ୍ରିୟଙ୍କା ଭୋଇ କହୁଥିଲି ଦେହ୍ୟାରୁ ଟିକେ ଦିଦି ପୁରୀ ଆଡ଼େ ଯିବା ବୁଲିବା ପାଇଁ ପଚିଶ ତାରିକ କେନ କେନ ଜାଗା ଅଛେ ବୁଲିବାର୍ ଲାଗେ ଭଲ ଭଲ ଜାଗା ବୁଲିବାର୍ ଲାଗେ ଯିବାର ଅଛ ପୁରୀ କେ ପୁରୀ ପାଖାପାଖି ଆଉ ସବୁ କେନ ସ୍ଥାନ ଅଛି ବୁଲିବାର୍ ଲାଗି ପୁରୀ ଯିବାର ଲାଗି ତାର ପାଖେ କେନ କେନ ସ୍ଥାନ ଅଛେ ଭଲ ଭଲ ଜାଗା ଅଛେ ବୁଲବାର୍ ଲାଗି ପୁରୀ ଗଲେ କେତେ ଟଙ୍କା ନେବେ କି ଗୁଟେ ଦିନ ରହିଲେ କେତେ କମ କରିବେ ପାଂଞ୍ଚ କି ହଜାର ନ ସବୁ ଦିନି ତୁମର ଅଟୋରେ ଯାଇଛେଁ ଦୁଇ ଦିନ ହୋଟେଲରେ ଭଲ ହୋଟେଲ ଅଛି ଏନେ କେନେ ଜାଣିଛନ୍ତି ଶସ୍ତାରେ କେନଟା ମିଲବା ହେଉ ଅଟୋ ଭଡ଼ା କେତେ ପଇଲେ କି ସେ ସବୁଦିନ ଯାଉଛେ ତୁମ ସାଙ୍ଗେ ଟିକେ କମ କର ଫିର ବି ଟିକେ କମ କର ନଅ ହଜାର ଖାଇବା ପାଇଁ ହୋଟେଲ ଅଛି ଖାଇବାର୍ ଲାଗି ହୋଟେଲ ଭଲ ଅଛି କାଁ ତା ରେଟ୍ କେନ୍ତା ସକାଳ ଛଅ ବଜେ କେନ ଜାଗାରେ ଥିବେ କି ଆପଣ ମୋର ଘର ପାଖେ ପଳାଇ ଆସିବେ ମୋର ଘରକେ ପଳାଇ ଆସିବେ ମୋର ଛୁଆ ମାନେ ଯିବାର ଅଛେ ହଁ ମ୍ୟାମ ଠିକ ଅଛେ ରଖୁଛେ ହଁ ହଁ ହେଉ ତ ସେଥିର୍ ଲାଗି ଘରକେ ନେଇଆସିବେ ହଁ ମ୍ୟାଡ଼ାମ ରଖୁଛେ